ଆଜ୍ଞା ଆଜ୍ଞା ମେଡ଼ିସ୍ ମେଡ଼ିକାଲ୍ କଣ୍ଡିଶନ୍ ସବୁ ଭଲ ଅଛି ଏବେ ମାନେ ସବୁ ନର୍ସମାନେ ବି ଭଲ ଆସିଲେଣି ଫାସିଲିଟି ଭଲ ଅଛି ତ ଏବେ ଆସିକି ଆପଣ ଚେକଅପ୍ ବି କରିପାରିବେ ଆଜ୍ଞା ଆଜ୍ଞା ସବୁ ସୁବିଧା ଅଛି ଏଠି ସବୁ ଫାସିଲିଟି ଆସିଲାଣି ସବୁ ଭଲ ଅଛି ସମ୍ ଆଜ୍ଞା ଆଜ୍ଞା ସବୁ କରିହବ ଆଜ୍ଞା ଆପଣ ଆଜ୍ଞା ଆପଣ କ'ଣ ହେଉଛି ହେଡ଼ଆକ୍ ହେଉଛି ତ ଆ ଆପଣ ଆଗରୁ କିଛି ମେଡ଼ିସିନ୍ ନେଉଥିଲେ ଠିକ୍ ଅଛି ଆପଣ ଆମ କ୍ଲିନିକ୍କୁ ଆସନ୍ତୁ ଆଉ ଯାହା ମେଡ଼ିସିନ୍ ଖାଉଛନ୍ତି ତାକୁ ନେଇକି ଆସନ୍ତୁ ମୁଁ ଟିକିଏ ଦେଖିଦେବି ଆଉ ଆଜ୍ଞା ମୁଁ ଆଜ୍ଞା ମୁଁ ସବୁବେଳେ ଆଭେଲେବଲ୍ ଅଛି ଦଶଟାରେ ଆସିପାରିବେ ଦଶଟାରୁ ଗୋଟେ ଆଜ୍ଞା ଆଜ୍ଞା ଟିକେଟ୍ ଅଛି ଗୋଟିଏ ଟିକେଟ୍ ଦୁଇଶହ ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଫ୍ରୀ ଅଛି